ହେଲେ ସେ ଏକଲା କେମିତି ତିଆରି କରିବ ସେ ମୋତେ କହିଲ ବିଉଟି ମୁଁ ଗୋଟେ ବଗିଚା ତିଆରି କରିବି ତୁ ମୋତେ ସାହାଯ୍ୟ କରେ ଏବେ ସାଙ୍ଗ ସାଙ୍ଗର କଥା କେମିତି ଅମାନ୍ୟ କରିବି ହେଲେ କହିଲି ହଁ ଠିକ୍ ଅଛି ମୁଁ ତୋ ସହିତ ବଗିଚା ବନାଇବି ହେଲେ ସାଙ୍ଗଙ୍କ ସହିତ ବଗିଚା ବନାଇବି ଗୋଟେ ଖୁସି ଅଲଗା ଏବେ ତା'ସହିତ ତାଙ୍କ ବାଡ଼ିରେ ଗଲି ତାଙ୍କ ବାଡ଼ି ପଛ ପଟେ ଗୋଟେ ଜମି ଅଛି ସେଇ ଜମିରେ ଆମେ ଦୁଇ ଜଣ ବଗିଚା ତିଆରି କରିବୁ ହେଲେ ବଗିଚା ଜମି ତା'ପରେ ଜମିକୁ ଆମେ ସେଇଠି ସାର ପକାଇଲୁ ଗୋବର ଖତ ତା'ପରେ ସେଇଠି ଆମେ ଫୁଲ ଚାରା ଦେଲୁ ସେଇଠୁ ଆମେ ସବୁଦିନ ସକାଳେ ଯାଇକି ପାଣି ଦେଉଥିଲୁ ଦିନେ ଚାରା ହେଲା ତା'ପରେ ସେଇ ଚାରାରୁ ଆମେ ତାଙ୍କ ବାଡ଼ି ପଛ ପଟେ ଫୁଲ ଗଛ ଲଗାଇଲୁ ଛୋଟ ଛୋଟ ଫୁଲ ଗଛ ଦେଖି ଦେଖୁ ଦିନେ ଦିନେ ବଡ଼ ହେଲା ସେଇ ଗଛରେ ଫୁଲ ଫୁଟିଲା ସେ ତ ବହୁତ ଖୁସି ମୋ ସାଙ୍ଗ ମୋତେ ସାହାଯ୍ୟ କଲା ଏତେ ସୁନ୍ଦର ଫୁଲ ଗଛ ହେଲା ସେ ମୋତେ କହୁଛି ବିଉଟି ତୋତେ ବହୁତ ଧନ୍ୟବାଦ ତୁ ମୋତେ ଏତେ ସାହାଯ୍ୟ କରିଛୁ ହେଲେ ତୁ ଦେବା ପାଇଁ ଆମ ବାଡ଼ିରେ ଫୁଲ ଗଛ ନେଇଯା ମୁଁ କହିଲି ହଉ ଠିକ୍ ଅଛି ହେଲେ ଅଳ୍ପ ଫୁଲ ଗଛ ସେ ଖୁସି ନାହିଁ ଅଳ୍ପ ଖୁସି ହେଲେ ମୁଁ କହିଲି ଫୁଲ ଗଛ କିଣିକି ଆଣିକି ଲଗାଇବ ତାଙ୍କ ବଗିଚା ବଡ଼ କରିବା ମୁଁ ଆଉ ସେ ରବିବାର ଦିନ ହାଟକୁ ଗଲୁ ହାଟକୁ ଯାଇ ଗୋଲାପ ଫୁଲ ଡାଲିଆ ଫୁଲ ସବୁ ଗଛ କିଣିକି ଆଣିଲୁ ଆଣିକି ତା'ପରେ ତାଙ୍କ ବାଡ଼ି ପଛ ପଟେ ଲଗାଇଲୁ ତା'ପରେ ଧୀରେ ଧୀରେ ଆମେ ସବୁଦିନ ସକାଳେ ସେଇ ଗଛରେ ପାଣି ଗୋବର ଖତ ଜିଆ ଖତ ସବୁ ପକାଇଲୁ ଧୀରେ ଧୀରେ ଗଛଟା ବହୁତ ବଡ଼ ହେଲା ବହୁତ ଫୁଲ ଫୁଟିଲା ମୋତେ ତ ସେଇ ଗଛ ଦେଖିକି ବହୁତ ଖୁସି ହେଲା ମୋ ସାଙ୍ଗଙ୍କ ଖୁସିରେ ମୁଁ ଖୁସି ସେ ତ ବହୁତ ଖୁସି ହେଲା କହିଲା ବିଉଟି ତୋତେ ବହୁତ ଧନ୍ୟବାଦ ବହୁତ ଧନ୍ୟବାଦ ବିଉଟି ତୋ' ପାଇଁ ଆଜି ସବୁକିଛି ହେଲା